ହଁ ଆମ ଆମ ଅଞ୍ଚଳରେ ଧଉଳିଗିରି ଉଦୟଗିରି ଖଣ୍ଡଗିରି ଏମିତି ବହୁତ ପ୍ରସିଦ୍ଧ ଅଞ୍ଚଳ ଅଛି ଯେଉଁଠିକି ଏମିତି ଲୋକମାନେ ବି ପର୍ଯ୍ୟଟନ ପର୍ଯ୍ୟଟକମାନେ ଆସନ୍ତି ବୁଲାବୁଲି କରିବାପାଇଁ ଆଉ ବହୁତ ସୁନ୍ଦର ଜାଗା ମଧ୍ୟ ସେଠାକୁ ସେଠାରେ ସନ୍ଧ୍ୟାବେଳ ଟାଇମ୍ରେ ଦିନବେଳେ ଯେତେବେଳେ ବି ଯିବ ପୂରା ତା'ର ସୁନ୍ଦରତା ଉପଭୋଗ କରିପାରିବ ପାହାଡ଼ ଉପରକୁ ଚଢ଼ିକି ଉପର ସୌନ୍ଦର୍ଯ୍ୟ ଆଉ ପାହାଡ଼ ଉପରେ ଠିଆ ହେଇସାରିଲା ପରେ ତଳର ଯେଉଁ ସୁନ୍ଦରତା ସେ ପୂରା ଆକର୍ଷିତ ହେଇଯିବ ଏମିତି ବହୁତ କିଛି ଜାଗା ଅଛି ପ୍ର ପ୍ରସିଦ୍ଧ ଅଞ୍ଚଳ ହେରକା ଧଉଳିଗିରି ଧଉଳି ତ ସନ୍ଧ୍ୟାବେଳେ ଯିବ ଧଉଳି ଉପରକୁ ପାହାଡ଼ ଚଢ଼ିକି ସବୁ ଅଞ୍ଚଳ ଏମିତି ପ୍ରସିଦ୍ଧ ସ୍ଥାନ ଉପରୁ ପାହାଡ଼ ପାହାଡ଼ ଥାଏ ପାହାଡ଼ ତ ସମସ୍ତଙ୍କ ମନକୁ ପୂରା ଛୁଇଁଯାଏ ପାହାଡ଼ ଉପରକୁ ଯିବ ପାହାଡ଼ ଉପରୁ ହିଁ ତାର ତଳର ସୌନ୍ଦର୍ଯ୍ୟତା ପୂରା ଭଲସେ ଦେଖାଯାଏ ତ ମନରେ ଗୋଟେ ଭଲ ଭାବନା ଆସେ ସେଥିପାଇଁ ଏମିତି ନିକଟରେ ବହୁତ କିଛି ଏ ମାନେ ଅଞ୍ଚଳ ଅଛି ଦେଓମାଳୀ ହେଉଛି ଆଉ ସବୁଠାରୁ ଭଲ ମାନେ ପ୍ରସିଦ୍ଧ ଅଞ୍ଚଳ ହେଉଛି ଆମର ଓଡ଼ିଶାରେ ଦେଓମାଳୀ ଆଉ ସେଇଠି ଝରଣା ଅଛି ଝରଣାରେ ତାର ଯେଉଁ ପାଣି ଯେଉଁ ଝରେ ସେଇଟା ତ ଏ ଝରଣାର କୁଳୁକୁଳୁ ଶବ୍ଦ ଯେଉଁ ସେଇଟା ତ ପୂରା ଏ ମନକୁ ଛୁଇଁଯାଏ ଆଉ ସେମିତି ସମସ୍ତେ ସେଇ ଝରଣାରେ ଗାଧାନ୍ତି ମଧ୍ୟ ପୂରା ଭଲସେ ସମସ୍ତଙ୍କୁ ମନକୁ ଛୁଇଁଯାଏ ସେ ଝରଣା ଦେଓମାଳୀର